ହଁ ସାର୍ ନମସ୍କାର ହଁ ହଁ ସୁବିଧା ଅଛି ଆଉ ବେଡ଼୍ ସବୁ ସୁବିଧା ଭଲ ଅଛି ହଁ ମୁଁ ଗୋଟେ ପେସେଣ୍ଟ୍ଟେ ନେଇକି ଯାଉଛି ତ ଗୋଟେ ବଡ୍ ରୋଗର ଅପରେସନ୍ କର୍ବାର୍ ଅଛି ଆଉ ମେଡ଼ିସିନ୍ ପତ୍ର ଆପଣଙ୍କ ପାଖରେ ମିଳୁଛି ଆଉ କଁ ମେଡ଼ିକାଲ୍ର ସଫା ସୁତୁରା ଭଲ ରହୁଛି କାର୍ର ସୁବିଧା ରହୁଛି ହଁ ହଁ ଆଉ ରହେବାର୍ ଲାଗି ସବୁ ସୁବିଧା ଠିକ୍ ଅଛି ଆଉ ବାକି ଲୋକ ପାଇଁ ରହିବାର୍ ଲାଗି ଇଏ ଖାଇବାର୍ ଲାଗି ସୁବିଧା ଅଛି ଲୋକ ସବୁ ବାହାର ଆଉଚନ୍ ଆଉ ସବୁ ଟେଷ୍ଟ୍ କର୍ବାର୍ ଲାଗି ମେସିନ୍ ଅଛି ସବୁ ଗୁଡ଼ା ଟେଷ୍ଟ୍ କରିଦେବା ଆଉ ଲୋକ ପେସେଣ୍ଟ୍ କେମିତି ଆଉଚନ୍ ହ୍ୟାଲୋ

ଆରୁ ବଡ଼୍ ବଡ଼୍ ରୁମ୍ମାନେ ଅଛି ଆଉ ଫ୍ୟାନ୍ ଫ୍ୟାନ୍ ସବୁ ଲାଗିଛି ଆଉ ସବୁଟା ଚେକ୍ ଫେକ୍ କର୍ବାର୍ଲାଗି ମେସିନ୍ ସବୁଟା ଅଛି ଲୋକ କେତେ ରହୁଚନ୍ ହଁ ହଁ

ପେସେଣ୍ଟ୍ ପେସେଣ୍ଟ୍ କେତେ ଭିଡ଼୍ ହଉଚନ୍ ହୁଁ ହୁଁ

ହଉ ସାର୍ ଯାଉଛୁ